ବର୍ତ୍ତମାନ ସରକାର ମାଣ୍ଡିଆ ଚାଷ ପାଇଁ ବହୁତ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି ଏଥିପାଇଁ ମଧ୍ୟ ବହୁତ କମ ଅର୍ଥ ଖର୍ଚ୍ଚ ହଉଛି ଆପଣ ଏହି କମ ଅର୍ଥ ଖର୍ଚ୍ଚ କରିକି ନବେ ଦିନ ଭିତରେ ଗୋଟିଏ ମାଣ୍ଡିଆ ଉତ୍ପାଦନ କରିପାରିବେ ଯାହାକି ଆପଣଙ୍କୁ ବିକ୍ରି କରିବା ପାଇଁ ମଧ୍ୟ ସରକାର ବହୁତ ସାହାଯ୍ୟ କରିବେ ଆପଣ ମାନେ ଯେମିତିକି ମଣ୍ଡିରେ ଗୋଟିଏ ଜିନିଷ ଦେଉଛନ୍ତି ଆପଣଙ୍କର ଯେଉଁ ଉତ୍ପାଦଟା ହେଲା ସେ'ଟା ଆପଣ ମଣ୍ଡିରେ ଦେଲେ ଆପଣ ଆପଣଙ୍କର ମାଣ୍ଡିଆର ସମ୍ପୂର୍ଣ୍ଣ ପଇସା ପାଇବା ସହିତ ତା' ସହିତ ବି ଆପଣ ଇନ୍ସେଣ୍ଟିବ୍ ପାଇପାରିବେ ଆଉ ବିଜ୍ଞାପନ ଆଜିକାଲି ଦେଖୁଥିବେ ଆପଣଙ୍କ ଟିଭିରେ ହେଉ ବା ନ୍ୟୁସରେ ହେଉ କିମ୍ବା ଆପଣଙ୍କର ଦେଖୁଥିବେ ରେଡ଼ିଓରେ ହେଉ ସାଧାରଣତଃ ଆପଣ ସମସ୍ତେ ମୋବାଇଲ ଧରନ୍ତି ମୋବାଇଲରେ ଦେଖୁଥିବେ ମାଣ୍ଡିଆରୁ ଆପଣ ମାନେ ଛତୁଆ ବିସ୍କୁଟ ବିଭିନ୍ନ ପ୍ରକାର ଯେଉଁ ରହିଲା ଚିପ୍ସ ତା'ପରେ ରହିଲା ଆମେ ମାଣ୍ଡିଆରେ ଖିରି ବନାଇ ପାରିବା ମାଣ୍ଡିଆରେ ବିଭିନ୍ନ ପ୍ରକାର ଯେମିତି ଚାଉମିନ ବନାଇ ପାରିବା ସବୁ ପ୍ରକାର ଜିନିଷ ଆମେ ମାଣ୍ଡିଆରେ ବନାଇ ପାରିବା ତ ଆପଣ ମାଣ୍ଡିଆ ନିଶ୍ଚିତ କରନ୍ତୁ ଆଉ ମାଣ୍ଡିଆର ଖାଇବା ଖାଆନ୍ତୁ ଯାହା ଫଳରେ କି ମାଣ୍ଡିଆଟା ଖାଇଲେ ଆମ ଦେହ ପାଇଁ ବି ବହୁତ ଭଲ କାରଣ ଏଥିରେ ଡାଇବେଟିସ କମ୍ ଅଛି ଡାଇବେଟିସକୁ କଣ୍ଟ୍ରୋଲ କରିବ ଆମର କୋଲେଷ୍ଟରଲକୁ କଣ୍ଟ୍ରୋଲ କରିବ ତା' ସହିତ ଆମର ଯେଉଁ ସବୁ ରହୁଛି ଫ୍ୟାଟ ବି କଣ୍ଟ୍ରୋଲ କରିବ ତ ଆମେ ମାଣ୍ଡିଆ କାହିଁକି ନ ଖାଇବା